ଆମକୁ କୃଷି ପାଇଁ ବ୍ୟବହୃତ ହେଉଥିବା ଉପକରଣ ହେଲା କୋଡ଼ି ଫାଉଡ଼ା ଦାଆ ଲଙ୍ଗଳ ମହି ଏବଂ ଆଧୁନିକ ଉପକରଣ ହେଲା ପାୱାର ଟିଲର ରୋଟର ଆଉ ଆମର ହାର୍ବେଷ୍ଟର ଏସବୁ ଜିନିଷ ସେଗୁଡ଼ିକ ହେଲା କାର୍ଯ୍ୟ କ'ଣ କୋଡ଼ି ଗୁଡ଼ାକ ଗୁଡ଼ା ହଣା ହଣା ଯାଏ ବାକି ଫାଉଡ଼ାରେ ଅନା ବନା ଘାସକୁ ଚଞ୍ଚାଯାଏ ଦାଆ ସାହାଯ୍ୟରେ ଧାନ ଘାସ କଟାଯାଏ ଲଙ୍ଗଳ ସାହାଯ୍ୟରେ ଚାଷ ଜମିକୁ ହଳ କରି ଉଡ଼ା କରାଯାଏ ଏବଂ ମହିର କାମ ହେଲା ମାଟିକୁ ସମାନ କରାଯାଏ ପାୱାର ଟିଲରର କାମ ହେଲା ଅନା ବନା ଘାସକୁ ମାଟି ତଳକୁ ହଳ କରି ପୋତି ଦିଆଯାଏ ଆଉ ରୋଟାଭେଟର ରୋଟରର କାମ ହେଲା କ'ଣ ନା ଓଳଦା କରାଯାଏ ଯାହାକୁକି ତଳି ରୋଇବା ପୂର୍ବରୁ ଯେଉଁଟା ଓଳଦା କରାହୁଏ ଏବଂ ଆମର ହାର୍ବେଷ୍ଟର ହେଲା କ'ଣ ହାର୍ବେଷ୍ଟର କାମ ହେଲା ଧାନ ହାର୍ବେଷ୍ଟିଙ୍ଗ କରାଯାଏ ଯେଉଁଟା ଚାଷ ଧାନର ଅମଳ କରାଯାଏ ସେହିଟାକୁ ରୋଟଭେଟର ଆମର ସରି ସେହିଟା କୁହାଯାଏ କ'ଣ ନା ହାର୍ବେଷ୍ଟର